ରୋଷେଇ ଘରେ ପନିକି ରହୁଛି ମାଛ ଆଣୁଛି ମାଛ କାଟି ଭଲ କିିନା ଧଉଛି ହେଲେ ରୋଷେଇ କରିବା ଆଗରେ ଲୁଣ ହଲଦୀ ଲଙ୍କା ଗୁଣ୍ଡ ଲଗାଇ ଭଜା କରୁଛି ଭଜା କରିକି ଆଳୁ କାଟୁଛି ପନିକି ଦେଇ ମାଛ ଭାଜୁଛି ଭଲକିିନା ଭାଜି କରି ଆଳୁ ପିଆଜ କାଟୁଛି ଜିରା ଟିକେ ଘଷିଛି ସେଇଟା ପିଆଜ କାଟି କରି ଆଗେ କଡ଼ାଇରେ ତେଲ ଦଉ ତେଲ ଦେଇକି ଜିରା ପକାଉଛୁ ଜିରା ପକେଇକିନା ପିଆଜ ଦଉଛି ପିଆଜ ଆଳୁ ମସଲା ସବୁ ଭଜା କରି ପାଣି ଦଉଛି ପାଣି ଦେବା ପରେ ପାଣି ଭଲକିନା ଫୁଟିଲା ପରେ ମାଛ ଦେଇ ମାଛ ଦେଉଛି ମାଛ ଦେଇକିନା ଭଲ କିିନା ଫୁଟିଲା ପରେ ତା'ପରେ ସେଇଟା ରଖି ଦଉଛି ମାଂସ ବି ସେମିତି ମାଂସ କାଟୁଛି ଛୋଟ ଛୋଟ କିନା ମାଂସ କାଟିକରି ଭଲ କିନା ସଫା କରୁଛୁ ଦୁଇ ଥର ଧୋଉଛି ଧୋଇଲା ପରେ ପିଆଜ କାଟୁଛି ଆଳୁ କାଟୁଛି ରସୁଣ ଆଦା ଜିରା ସବୁ ଗ୍ରାଇଣ୍ଡର୍ କରିକିନା କଡ଼େଇରେ ତେଲ ଦେଇ ଜିରା ଦେଉଛି ତେଲ ଉପରେ ଜିରା ଦେଇକି ପିଆଜ ଭାଜିିକରି ସବୁ ମସଲା ଦେଉଛି ମସଲା ଦେଲା ପରେ ମାଂସ ଭଲକିନା ଭାଜି କରି ସେ ମାଂସ ଦେଉଛି ମାଂସ ଦେଲା ପରେ ଭଲକିନା କଷିକିନା ପାଣି ଦେଉଛି ପାଣି ଦେଲା ପରେ ଧୀରେ ଧୀରେ ଭଲକିନା ଫୁଟିଲା ପରେ ମାଂସ ହୋଇଯାଉଛି